ଯେତେବେଳେ ବିଭିନ୍ନ ପ୍ରକାର ରୋଗ ପ୍ରଥମେ ହୁଏ ଆମେ ସାଧାରଣତଃ ବିଭିନ୍ନ ପ୍ରକାର ଘରୋଇ ଉପଚାର ଉପରେ ନିର୍ଭର କରୁ ଯଥା ବିଭିନ୍ନ ପକାର ଘରୋଇ ଉପଚାର ଯଥା ପାଣି ଲେମ୍ବୁ ସରବତ ତଥା ବିଭିନ୍ନ ପ୍ରକାରର ଦ୍ରବଣ ଆଉ ବିଭିନ୍ନ ପ୍ରକାର ଗଛର ପତ୍ର ଯଥା ପିଜୁଳି ପତ୍ର ତୁଳସୀ ପତ୍ର କୋଳି ପତ୍ର ଏହାକୁ ମଧ୍ୟ ଆମେ ଆୟୁର୍ବେଦିକ ଔଷଧ ଭାବରେ ବ୍ୟବହାର କରୁ ଯଦି ସେଥିରେ କିଛି ଉପଚାର ନହେଲା ତା'ହେଲେ ଆମେ ବିଭିନ୍ନ ପ୍ରକାର ଡାକ୍ତରଖାନାକୁ ଯାଉ ସେଇ ଡାକ୍ତରଖାନା ଭିତରେ ଘରୋଇ ଡାକ୍ତରଖାନା ରହିଛି ଏବଂ ସରକାରୀ ଡାକ୍ତରଖାନା ମଧ୍ୟ ରହିଛି ଆମେ ସାଧାରଣତଃ ପ୍ରଥମେ ସରକାରୀ ଡାକ୍ତରଖାନାକୁ ଯିବାକୁ ପସନ୍ଦ କରୁ ଏଇଥିପାଇଁ ବର୍ତ୍ତମାନ ବିଭିନ୍ନ ପ୍ରକାର ରୋଗର ଉପଚାର ପାଇଁ ଭଲ ଭଲ ଔଷଧ ସେଠାରେ ଉପଲବ୍ଧ ହେଉଛି ତେଣୁ ଆମେ ଘରୋଇ ଉପଚାର ଛଡ଼ା ବିଭିନ୍ନ ପ୍ରକାର ଡାକ୍ତରଖାନାରେ ଉପଲବ୍ଧ ଥିବା ଔଷଧକୁ ଆମେ ବ୍ୟବହାର କରୁ ସହି ରୋଗର ସେହି ରୋଗର ଉପଶମ ପାଇଁ